ସହର ବା ଅନ୍ୟ ଆମ ଆମ ଅଞ୍ଚଳର ବିଦ୍ୟାଳୟ ଗୁଡ଼ିକ ରହିଲା ସହରରେ କାରଣ ବହୁତ ଭଲ ପାଠ ପଢ଼ାଯାଏ କାରଣ ପିଲାମାନେ ସହରରେ ପ୍ରତ୍ୟେକ ଦିନ ସ୍କୁଲ ଯାଆନ୍ତି ବା କୁଆଡ଼େ ବୁଲା ବୁଲି କରନ୍ତି ନାହିଁ କାରଣ ଆମର ଗ୍ରାମାଞ୍ଚଳ ବିଦ୍ୟାଳୟ ଗୁଡ଼ିକରେ ପିଲାମାନେ ସ୍କୁଲ ଗଲେ ସ୍କୁଲ ଆସି ସାରିଲା ପରେ ବୁଲିବା ବୁଲା ବୁଲି ସୁର ଦେଉଛନ୍ତି କାରଣ ଭଲରେ ପାଠ ପଢ଼ୁ ନାହାନ୍ତି କିଛି ନାହିଁ ଏମିତି ବହୁତ ଆମର ପିଲାର ମୂର୍ଖ ହୋଇକରି ବୁଲୁଛନ୍ତି ଆମ ଆମର ସହରରେ କାରଣ ଆମର ଯିବା ପାଇଁ ଅସୁବିଧା ହେଉଛି ବହୁତ ଦୂର ହେଉଛି ବଲିକି ଆମେ ସହରରେ ପାଠ ପଢ଼ାଇ ପାରୁନାହିଁ ଗ୍ରାମାଞ୍ଚଳରେ ପାଖ ଯିବେ ପିଲା ଗୁଡ଼ାକ ଏ ଯିବେ କିଛି ନହେଲେ ବି ଗୋଟିଏ ଥର ଖାଇବା ପାଇଁ ଦେଉଛନ୍ତି ଖାଇକରି ଆସୁଛନ୍ତି ବୋଲି ଆମେ ଆମ ଗାଁ ଗହଳି ସହରରେ ଗାଁ ଗହଳି ସ୍କୁଲରେ ପିଲାମାନଙ୍କୁ ଛାଡ଼ୁଛୁ ହେଲେ ସହରଟା ବହୁତ ଭଲ କାରଣ ସେ ପାଠପଢ଼ା ବି ଭଲ ହେଉଛି ପିଲାମାନେ ବି ବୁଲା ବୁଲି ଏତେ କରି ପାରୁନାହାନ୍ତି ହେଲେ ଆମ ଗାଁ ଗହଳିରେ ପାଠପଢ଼ା ହେଉଛି ସ୍କୁଲରେ ପାଠପଢ଼ା ଭଲ ହେଲେ କ'ଣ ହେବ ପିଲାମାନେ ତ ସ୍କୁଲ ଗଲେ ତା ହିସାବରେ ବହିପତ୍ର ଫିଙ୍ଗି ଦେଇକରି କିଏ କ୍ରିକେଟ ବ୍ୟାଟ ଧରିକି ବୁଲୁଛି କିଏ ସାଇକେଲ ଧରିକି ପଳାଉଛି ଏମିତି ଗାଁ ଗହଳିରେ ପାଠ ପଢ଼ୁ ନାହାନ୍ତି